ହଁ ମୁଁ ମୋ ଚାରିପାଖରେ ଥିବା ପାଞ୍ଚଜଣଙ୍କ ନାମ କହିପାରିବି ପ୍ରଥମଟି ବିକାଶ ଶତପଥି ଦ୍ୱିତୀୟଟି ରିମା ସ୍ୱାଇଁ ତୃତୀୟଟି ରୂପାଲି ମିଶ୍ର ଚତୁର୍ଥଟି ଅଜୟ ଦାସ ପଞ୍ଚମଟି ରମେଶ ସାହୁ